କେନ କାମ୍ ଦର୍କାର୍ ଥିଲା ଆମେ ଯଦି ଆମର୍ ଗୁଜୁରାଟ୍ ସୁରଟ୍ ଆଉର୍ ବେଙ୍ଗ୍ଲୋର୍ରେ ଅଛେ ଭାଇ କର୍ବ ବଲେ ଆମେ ତିନ୍ ଜାଗାର ଜାଗାର୍ ନାଁ ବି କହିଦେମୁ କାଁ କାମ୍ କର୍ବାର୍ ଅଛେ କହ ଭଲ୍ କାମ୍ ବେଲେ ଆମର୍ ଟିନ୍ ଫ୍ୟାକ୍ଟ୍ରି ଅଛେ ସେନ ଆମର୍ ମାସ୍କେ କୁଡ଼େ ହଜାର୍ ଟଙ୍ଗା ଦେସନ୍ ଆଉ ବାର ଘଣ୍ଟା ଡ୍ୟୁଟି କର୍ବ ଆଉ ତମର୍ ପି ଏଫ୍ ଫିଏଫ୍ କୋଟି କରି କୁଡ଼େ ହଜାର୍ ଟଙ୍ଗା ଆସ୍ବା ପି ଏଫ୍ କର୍ବା ଏକୋଇଶ୍ଶ ବାଇଶ୍ଶ ଭିତ୍ରେ କଟ୍ବା ମାସ୍କେ ହେନ୍ତା ଛବିଶ୍ ସତେଇଶ ଡ୍ୟୁଟି ହେବା ଆଉ ଆଠ୍ରୁ ଆଠ୍ ଘର୍ ଭଡ଼ା ଘର୍ ଭଡ଼ା ନେବାର୍ ପଡ଼୍ବା ତମ୍କେ କମ୍ପାନୀ ନାଇଁ ନ ନିଜେ ନେଇକରି କାମ୍ କର୍ବ ନେଇଁ ଘର୍ ଘର୍ ଆମେ ଦେଇଦେମୁ ଆପଣ୍କେ ନେଇକରି କାମ୍ କର୍ବ ସେନୁ ପାଖେ ଯେନ୍ତା ପଡ଼୍ବା ହେ ହିସାବେ ଦେଇ ଦେମୁ ସାମ୍ନା ସମ୍ନି ଦେଇଦେମୁୁ ସୁରଟ୍ରେ ବି ଅଛେ ଆମର୍ ସୁରଟ୍ରେ ବି ଯିବ ବେଲେ ହେନ ବି ସୁବିଧା କରିଦେମୁ ବେଙ୍ଗଲୋର୍ରେ କର୍ବ ବେଲେ ହେଇଯିବା ଆମ ଟିନ୍ ଫ୍ୟାକ୍ଟ୍ରିରେ କର୍ବ ବାର ଘଣ୍ଟା ଡ୍ୟୁଟି କର୍ବ ଏକ୍ ବଜା ଖାଇ ଛୁଟି ହେବା ସନ୍ଧ୍ୟା ସାତ୍ ମିଲ୍ବା ଯେ ଉଟି ଫୁଟିି ମିଲ୍ବା ହେଟା ଦୁଇ ଘଣ୍ଟା

ହେଟା ଅଢ଼େଇଶହ ଟଙ୍ଗା ତିନିଶହ ଟଙ୍ଗା ପଡ଼୍ବା ଘଣ୍ଟାକେ